ଆଜ୍ଞା ନମସ୍କାର ଏ ବହୁତ ଦିନରୁ ଜ୍ୱର ଉଠୁଛି ସେ ଜ୍ଵର ଛାଡ଼ୁନି ଆଉ ଆମ ପାଖରୁ ମେଡ଼ିସିନ୍ ବି ଖିଆ ହୋଇଥିଲା ଯେ କିନ୍ତୁ ଛାଡ଼ୁନି ଆସୁଛି ପୁଣି ଟିକେ ସମୟ ଆଜ୍ଞା ହୋଇଗଲେ ଚାରି ପାଞ୍ଚ ଦିନ ହୋଇଗଲେ ଜ୍ଵର ଆସୁଛି ହଁ ମେଡ଼ିସିନ୍ ଖାଇଥିଲେ ଯେ କିନ୍ତୁ ଛାଡ଼ୁନି ଆଜ୍ଞା ସବିତା ମହନ୍ତ ଛବିଶ ବର୍ଷ ବୟସ ଚାରି ପାଞ୍ଚ ଦିନ ହୋଇଗଲାଣି ଜ୍ୱର ଆସୁଛି ଛାଡ଼ୁନି ମାନେ ମେଡ଼ିସିନ୍ ଖାଉଛି ଟିକେ ସମୟ ଛାଡୁଛି ପୁଣି ଆହୁରି ଆସି ଯାଉଛି ଆଜ୍ଞା ହଁ ରାତିରେ ଜ୍ୱର ହେଉଛି ତା ସାଙ୍ଗକୁ ଶୀତ ବି ଲାଗୁଛି ମୁଣ୍ଡ ବ୍ୟଥା ହେଉଛି ଆଉ ଏସିଡ଼୍ ବି ହୋଇଛି ବହୁତ କଷ୍ଟ ପାଉଛି

ହଁ ମେଡ଼ିସିନ୍ ତ ଖିଆ ହୋଇଥିଲା ତ ସେମିତି କିଛି ମ୍ୟାଲେରିଆ ପାଇଁ ସେମିତି ମେଡ଼ିସିନ୍ ନାହିଁ ଜ୍ୱର ହେଉଛି କହିକି ଆଉ ମେଡ଼ିସିନ୍ ଖିଆ ହୋଇଥିଲା ଆଜ୍ଞା ହଁ ହଁ ନେଇକରି ଆସିଛି ହୁଁ ସାର୍ ଆଉ ଏଇଠି ମାନେ ଏଇ ମେଡ଼ିସିନ୍ ଖାଇକି ଭଲ ହେବ କି ନାହିଁ ସେଟା ଜଣାନାହିଁ ବହୁତ ଦୁରିଆରୁ ଆମେ ଆସିଛେ ଆଉ ଏଇ ଯଦି ସେଇଠି ସବୁ କିଛି ସୁବିଧା ଅଛି କିମ୍ବା ସବୁକିଛି ଟେଷ୍ଟ ଫେଷ୍ଟ ସବୁକିଛି ହୋଇପାରୁଛି ତାହେଲେ ମାନେ ସେଠି ଆଡ଼ମିସନ୍ ହେଇଯିବା ସେଇଟା ଭାବୁଛି ବହୁତ ଦୁରିଆ ହୋଉଛି ନା ସେତେବେଳେ ମେଡ଼ିସିନ୍ ନେଇକରି ଯିବା ଫୁଣି ଆହୁରି ଛାଡିବ କି ନାହିଁ ପୁଣି ଆହୁରି ଫେରି କରି ଆସିବା ପାଇଁ ପଡ଼ିବ ଆଜ୍ଞା ଲୋକ ଆସିଛନ୍ତି ଆଜ୍ଞା ମୋ ହଜବେଣ୍ଡ ଆସିଛନ୍ତି ଆଉ ସେଇ ବ୍ଲଡ଼୍ ଫ୍ଲଡ୍ ଟେଷ୍ଟ କରିବା ପାଇଁ ସେଠି କିଛି ସୁବିଧା ଅଛି କି ଆଜ୍ଞା ଆଉ ସେଟା ସେଇ ଭୋକରେ ରହିକି ଟେଷ୍ଟ କରାଯିବ ନା ସେଟା ଖାଇକି ଯିବାପାଇଁ ପଡ଼ିବ ଆଜ୍ଞା ଆଜ୍ଞା ଆଉ ରହିବା ସୁବିଧା ସେମିତି ବେଡ଼୍ ଫେଡ଼୍ ଅଛି ନା ଅକ୍ସିଜେନ୍ ଫକ୍ସିଜେନ୍ ପାଇଁ କିଛି ସୁବିଧା ଯଦି ହଠାତ୍ କିଛି ଏମାର୍ଜନସି ଦରକାର ପଡ଼ିଲା ସବୁ କିଛି ବ୍ୟବସ୍ଥା ସେଠି ମିଳିପାରିବ କି ସବୁ ତାହେଲେ ବହୁତ ସିରିଅସ୍ ପ୍ୟାମେଣ୍ଟ ତାହେଲେ ଆମେ ବର୍ତ୍ତମାନ ଆଡିମିସନ୍ ହୋଇଯିବା ଆଉ ହେଉ ସାର୍ ଆଡିମିସନ୍ କରିଦିଅନ୍ତୁ